ଆମ ଗାଁ ପାଖରେ ଗୋଟେ ହେଉଥିଲା ସେତେବେଳେ ମୁଁ ଆଉ ମୋ ସାଙ୍ଗ ଦେଖି ଯିବା ପାଇଁ ଉତ୍ସାହତ ଥିନୁ ଯେ ଦୁଇଟା ନଡ଼ିଆ ଘିନ୍ନୁ ଦୁକାନେ ଆର୍ ଯାଇଥିନୁ ଦେଖିବା ପାଇଁ ଯେ ଖୁବ୍ ଗାଁର ଲୋକମାନେ ଆଇଥିଲେ ଭଜନ କୀର୍ତ୍ତନ୍ ସବୁବେଳେ କରୁଥିଲେ ଭୋଉତ୍ ଭଲ ଲାଗେ ହରେ ରାମ ହରେ କୃଷ୍ଣ ବୋଲି ଜପୁଥୁନୁ ସବୁ ଭଗବାନ୍କେ ଆରୁ ହବିଷ୍ ବି ସିଆଡ଼େ ଦଉଥିଲେ ଯେ ଆମେ ଦୁଇ ଲୋଗ୍ ଯାଇଥିନୁ ଯେ ଦାଲ୍ ଭାତ୍ ଖାଇକରି ଭଲ୍ ଲାଗିଲା ଆରୁ ସେନେ ମିନା ବଜାର୍ ଫିନା ବଜାର୍ ଖୁବ୍ ପରକାର ବଜାର୍ମନେ ଆର୍ କିଷଟାନ୍ ଲୋକ ବି ପୁରା ସେ ଲୋକ ବି ଆମେ ଯେନ୍ତା ଆମେ ହିନ୍ଦୁ ଧର୍ମକେ ମାନସୁ ସେଇ ଲୋକ କିଷଟାନ୍ ପୁରା ହେନ୍ତା କରି ପୁରା ଭାବନ୍ ହେଟା ଜିଶୁ ଖ୍ରୀଷ୍ଟନ୍କୁ ମାନକେ ପୁରା ହେନ୍ତା ଧର୍ମରେ ପୁରା ପାଲନ୍ କରନ୍ ଆରୁ ଦର୍ବାର୍ନେ ବି ହେନ୍ତା ନାଇଁ ଯେନ୍ତା ଆମେ ଭଗବାନମାନକେ କୁ ପୁରା ଶଏ ଶଏ ମାନୁନ୍ ସେଇ ଲୋକ ବି ହେନ୍ତା ଭାବରେ ମାନନ୍ ଧରମ ଏ ଦର୍ବାର୍ ବାଲେ ବି ଆର୍ କିଷ୍ଟାନ୍ ବାଲେ ବି ଗୁଟେ ଧର୍ମକୁ ମାନୁ ସେଇ ଲୋକ ସ ଯେନ୍ତା ଆମେ ହିନ୍ଦୁ ଧର୍ମନକେ ଭଗବାନ୍କେ ଯେନ୍ ଭଗବାନ୍କେ ବି ମାନୁ ସେଇ ଲୋକ କିଷ୍ଟାନ୍ ମନକେ କିଷ୍ଟାନ୍ ବାଲେ ବି ହେନ୍ତା ଆମର୍ ମାନନ୍